ହଁ ହ୍ୟାଲୋ କେଦାର ବାବୁ କହୁଛନ୍ ମୁଁ ଆକାଶ କହୁଥିଲି ଗାଡ଼ି ଗୁଟେ ଦରକାର ଅଛି ଭଡ଼ା କେତେ ନେବକି ଯିବା ଆସିବା ଭବାନୀପଟଣା ଯିବା ଅଛି ବାଟଘାଟ୍ରୁ ଆମ ସାଙ୍ଗ ଦୁଇଟା ଅଛନ୍ତି ତାଙ୍କେ ବି ନେଇ କି ଯିବା ଅଛି କିଲୋମିଟର କେତେ ନେବ କି ଯେନ୍ତା କି ଆମର୍ ଏବେ ବାହାରିବୁ ଆମେ ଘରୁ ବାହାରିବା ଆମେ ଏଗାରଟାରେ ବାହାରିବା ହଉ ଯେ ଆପଣ ଆସି ପାରିବେ କି ନାଇ ଆସି ପାର୍ବା ହଁ କିଲୋମିଟର୍ କେ ଆଠ ଟଙ୍କା ଠିକ୍ ଅଛି ଠିକ୍ ଅଛି ଯିବା ତାହାଲେ ଆମେ ଯିବା ଆମେ ଏଇଟା ଭାଙ୍ଗିବା ନା ଯେନ୍ଟା ହେଉଛି ଆମର୍ ଚାଳିଶି କିଲୋମିଟର୍ ହେଉଛି ଚାଳିଶି କିଲୋମିଟର୍ କେତେ ଟଙ୍କା ଦବ କି ହଁ ଠିକ୍ ଅଛି ବାଟରେ ଗଲେ ଆମେ ମାତ୍ର ଆମର ସାଙ୍ଗ ଦୁଇଟା ଅଛନ୍ତି ସାଙ୍ଗ ଦୁଇଟାକୁ ପିକ୍ଅପ୍ କରିବା ବାଟରେ ଆଉ ସାଙ୍ଗରେ ନେଇକି ଯିବା ଆଉ ସାଙ୍ଗରେ ନେଇକି ଯିବା ଆଉ ସେଥିରୁ ଆସିବା ହେଲା ଆଉ ସେଥିରୁ ଆମକୁ ଛାଡ଼ିବ ଛାଡ଼ିଲା ପରେ ଫେର୍ ଦେଖି କି ଫେର୍ ଲେଟ୍ ହେଲେ ଦେଖି କି ଫେର୍ ଆଣି କି ଆସିବ ଆମ୍କେ ସେଇଟା ହେଲା ପରେ ଆମେ ଯେନ୍ଟା ଯିମା ଯାଇ କରି ଆସିବା ତମ ଗାଡ଼ି ଘରେ ଅଛି କି ଏବେ ଠିକ୍ ଅଛି ଗାଡ଼ି ଅଛି ତ ନେଇକିରି ଆସନ୍ ବାହାରିବୁ ଆଉ ଟିକେ ଗଲେ ଆଉ